ମାଲକାନଗିରି ଜିଲ୍ଲାର ଲୋକପ୍ରିୟ କିଛି ସ୍ଥାନୀୟ କ୍ରୀଡ଼ା ହେଉଛି କ୍ରିକେଟ ଭଲିବଲ୍ କବାଡ଼ି କୁସ୍ତି ଖୋଖୋ ଏହିସବୁ ମାଲକାନଗିରିର ଲୋକମାନେ ବହୁତ ପସନ୍ଦ କରନ୍ତି ସେମାନେ ସବୁଦିନ ଚାରିଟା ବେଳେ ଏଇସବୁ ଖେଳିବାକୁ ଗ୍ରାଉଣ୍ଡରେ କ୍ରିକେଟ ଖେଳ ଖେଳ ପଡ଼ିଆରେ ଯାଆନ୍ତି ତାଙ୍କ ଯାଇ ସମସ୍ତେ ଖେଳନ୍ତି ସବୁ ପୁଅମାନେ ଯାଆନ୍ତି ସେଠାରେ ଖେଳିବାକୁ ଆଉ ତାଙ୍କର ମନୋରଞ୍ଜନ କାର୍ଯ୍ୟକଳାପ ହେଉଛି ନାଟକ ଡ୍ୟାନ୍ସ ତା'ପରେ ବକ୍ତୃତା ଗୀତ ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି ଲୋକମାନେ ଆଉ ନାଟକ ନାଟକ ହେଲେ ସମସ୍ତେ ଯାଆନ୍ତି ସେଇଠି ନାଟକ ଦେଖିବା ପାଇଁ ଆଉ ଏଠାରେ ପାରମ୍ପାରିକ ସମ୍ପ୍ରଦାୟ ପାରମ୍ପାରିକ କିଛି ପୂଜାପର୍ବାଣି ଅଛି ଏଠି ମା ମଙ୍ଗଳା ଦେବୀଙ୍କୁ ସମସ୍ତେ ବହୁତ ପୂଜା କରନ୍ତି ସମସ୍ତେ ମାନନ୍ତି ଶିବ ପୂଜା କରନ୍ତି ଶିବ ଠାକୁରଙ୍କୁ ବି ବହୁତ ମାନନ୍ତି ଆମ ପାଖରେ ଗୋଟେ ମା ମଙ୍ଗଳା ମନ୍ଦିର ଅଛି ସେଇଠି ସବୁଦିନ ଗୋଟେ ପୂଜାରୀ ସେଇ ମନ୍ଦିରରେ ପୂଜା କରନ୍ତି ଆଉ ସବୁ ମଙ୍ଗଳବାର ଦିନ ମା ମଙ୍ଗଳା ଠାକୁରଙ୍କୁ ପୂଜା କରିବାକୁ ଯାଏ ମୁଁ ବି ପ୍ରତ୍ୟେକ ଦିନ ମଙ୍ଗଳବାର ମା ମଙ୍ଗଳା ଦେବୀଙ୍କୁ ପୂଜା କରିବାକୁ ଯାଏ ଆମ ଗାଁ ପାଖରେ ସେହି ମନ୍ଦିରଟା ଅଛି ଆମ ଆମ ଘରର ସମସ୍ତେ ବି ମା ମଙ୍ଗଳା ଦେବୀଙ୍କୁ ବହୁତ ମାନନ୍ତି ଆଉ ସମସ୍ତେ ପ୍ରତ୍ୟେକ ଦିନ ପୂଜା କରିବାକୁ ଯାଆନ୍ତି ସେଇଠାରୁ ପୂଜାରୀ ସମସ୍ତଙ୍କୁ ପ୍ରତ୍ୟେକ ଦିନ ଭୋଗ ଦିଏ ସେଇ ସେଇ ମା ମଙ୍ଗଳା ମନ୍ଦିରର ଭୋଗ ମୋର ସାଙ୍ଗମାନେ ମଧ୍ୟ ମୋ ସହିତ ସବୁବେଳେ ସେଇ ମନ୍ଦିରକୁ ଯାଆନ୍ତି ମୁଁ ତ ପ୍ରାୟ ସେଇ ମନ୍ଦିରକୁ ଯାଏ ମୋତେ ସେଇ ମନ୍ଦିରକୁ ଗଲେ ମୋତେ ବହୁତ ଶାନ୍ତି ମିଳେ ମୁଁ ଜାଣିନି କାହିଁକି ଏତେ ଶାନ୍ତି ମିଳେ